ଯେତେବେଳେ ମୋ ପରିବାରରେ କେହି ଅସୁସ୍ଥ ଥାଆନ୍ତି ସେତେବେଳେ ମୁଁ ମୋ ପରିବାର ଲୋକମାନଙ୍କୁ ଯେମିତିକି ମୋ ବାପା କି ମୋ ଭାଇଙ୍କର ଯେତେବେଳେ ଜ୍ଵର ଦେହ ଖରାପ ହୋଇଥାଏ ଜ୍ଵର ହୋଇଥାଏ ଥଣ୍ଡା ହୋଇଥାଏ ସେତେବେଳେ ଜ୍ଵର ହୋଇଥିବାବେଳେ ଥଣ୍ଡାପାଣି ପିଇବା ଦ୍ୱାରା ତ ଅଧିକ ଥଣ୍ଡା ହୋଇଥାଏ ଜ୍ଵର ହୋଇଥାଏ ସେଥିପାଇଁ ମୁଁ ମୋ ବାପାଙ୍କୁ ଜ୍ଵର ହୋଇଥିବା ସମୟରେ ଗରମପାଣି କରିକି ବା ନଖ ଉଷୁମ କି ଫୁଟାପାଣି କରିକି ପିଇବାକୁ ଦିଏ ଓ ସେତେବେଳେ ତ ସମସ୍ତେ କୁହନ୍ତି କି ଥଣ୍ଡାହେଲେ କିଛି କାଢ଼ା କରିକି ପିଇବାକୁ ଦେଲେ ଥଣ୍ଡା ଓ ସର୍ଦ୍ଦି କମିଯାଇଥାଏ ତେଣୁ ମୁଁ ମୋ ବାପାଙ୍କୁ ଥଣ୍ଡା ଜ୍ଵର ହୋଇଥିବା ସମୟରେ କାଢ଼ା ପରିକା ଜିନିଷ କରିକି ପିଇବାକୁ ଦିଏ ଓ ଜ୍ଵର ଓ ଥଣ୍ଡା ହୋଇଥିବା ସମୟରେ ଡାକ୍ତର ତ ପରାମର୍ଶ ଦିଅନ୍ତି କି ବିନା ତେଲ ବିନା ମସଲା ଜିନିଷ ଖାଦ୍ୟ ଖାଇବା ଆବଶ୍ୟକ ତେଣୁ ମୁଁ ମୋ ଘରେ ନିଜ ହାତରେ ବିନା ମସଲା ବିନା ତେଲରେ ମାନେ ପନିପରିବା ଦ୍ୱାରା ସୁସ୍ୱାଦୁ ସନ୍ତୁଳା ପ୍ରସ୍ତୁତ କରିଥାଏ ଓ ରୁଟିକୁ ଆମେ ଯଦି ସେମିତି ଦେବା ତାହାହେଲେ ଜ୍ଵର ରେ ଥିବା ଲୋକ ଖାଇବାକୁ ପସନ୍ଦ କରେ ନାହିଁ ତେଣୁ ମୁଁ ଟିକିଏ ରୁଟିକି ଜନ୍ତିକି ରୁଟି ପ୍ରସ୍ତୁତ କରିକି ମୋ ବାପାଙ୍କୁ ଓ ମୋ ଭାଇଙ୍କୁ ଦେଇଥାଏ ଓ ଖାଇବା ଖାଇବା ଜ୍ଵର ହୋଇଥିବାବେଳେ ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ ତେଣୁ ମୁଁ ବେଳେବେଳେ ସାଗୁ ଖିଚଡ଼ି ଏସବୁ କରିକି ଦିଏ କିମ୍ବା ଭାତ ଖାଇବା ସମୟରେ ଟିକିଏ ଆଳୁ ସିଝେଇକି ଦେଇଥାଏ ପରିବା ସିଝା ବି କରିକି ଦେଇଥାଏ ଓ ମୁଖ୍ୟତଃ ସର୍ବପ୍ରଥମେ ଥଣ୍ଡାପାଣି ନପିଇକି ମୋ ବାପାଙ୍କୁ ମୁଁ ଗରମପାଣି କରିକି ବା ସିଝା ପାଣି କରିକି ପିଇବାକୁ ଦିଏ